ମୁଁ ପ୍ରିୟ ଖେଳାଳି ମାନଙ୍କ ମଧ୍ୟରୁ ବିରାଟ କୋହଲି ମୋର ପ୍ରିୟ ଖେଳାଳି ଯିଏକି କ୍ରିକେଟ ଖେଳନ୍ତି ଏବଂ ସେ ଯେଉଁଭଳି ଭାବରେ କ୍ରୀଡ଼ାକୁ ପ୍ରଦର୍ଶନ କରନ୍ତି ତାହା ମୋତେ ବହୁତ ଭଲ ଲାଗେ ଏବଂ ହାରିବା ଖେଳକୁ ମଧ୍ୟ ସେ ତାଙ୍କର କୌଶଳକୁ ଆଣିଥାନ୍ତି ଏବଂ ତାଙ୍କର ଜ୍ଞାନ ବଳରେ ସେ ଖେଳକୁ ଉତ୍ତୀର୍ଣ୍ଣ କରିଥାନ୍ତି ଏବଂ ସେ ଭାରତର ମଧ୍ୟ ପୂର୍ବତନ ଅଧିନାୟକ ସିଏ ଅଧିକ ଅଧିକ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ତାଙ୍କର ଏହି ବଦାନ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସିଏ ଭାରତର ଭାରତ କ୍ରିକେଟ୍ ଖେଳର ଦଳ କ୍ରିକେଟ୍ ଖେଳର ଦଳର ଅଧିନାୟକ ସିଏ ତାଙ୍କର ଖେଳ ଖେଳ ପ୍ରତି ତାଙ୍କର ମନୋଭାବ ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ସିଏ ସେଇ ଖେଳରେ ବହୁତ ମନ ଲଗାଇ ଖେଳକୁ ପ୍ରଦର୍ଶନ କରିଥାନ୍ତି ଏବଂ ତାଙ୍କର ଯେଉଁଭଳି ଭାବରେ ସେ ଖେଳାଳି ମାନଙ୍କୁ ପ୍ରସ୍ତୁତ କରାଇ ନିଜର ଖେଳକୁ ପ୍ରଦର୍ଶନ କରିଥାନ୍ତି ତାହାକୁ ଆମେ ତାହା ଆମକୁ ଭଲ ଲାଗେ ଏବଂ ତାଙ୍କ ସହିତ ଯଦି କୌଣସି ସ୍ଥାନରେ ଦିନେ ନା ଦିନେ ଭେଟ ହୁଏ ତେବେ ସେମାନଙ୍କୁ ନିଶ୍ଚିତ ଭାବରେ ଆଲିଙ୍ଗନ କରିବା ସହିତ ହାତର କରମର୍ଦ୍ଦନ କରିବା କରିବି ଏବଂ ତାଙ୍କର ଅଟୋବାୟୋଗ୍ରାଫି ନେଇ ଏବଂ ତାଙ୍କର ଯେଉଁ ସେ ଯେଭଳି ଖେଳକୁ ପ୍ରଦର୍ଶନ କରନ୍ତି ସେ ବିଷୟରେ ତାଙ୍କୁ ପଚାରିବି